ହ୍ୟାଲୋ ଓଲାରୁ କହୁଛନ୍ତି ତ ହଁ ମୁଁ ଏହି କିଛି ସମୟ ଆଗରୁ ଏକ କ୍ୟାବ୍ ବୁକ୍ କରିଥିଲି ସେଇଟାକୁ ବାତିଲ୍ କରିଦିଅନ୍ତୁ ନାହିଁ ମୋତେ ଜରୁରୀକାଳୀନ କାମରେ ଦଶଟା ତିରିଶରେ ଯିବାର ଥିଲା ବର୍ତ୍ତମାନ ଏଗାରଟା ହେଲାଣି ଗାଡ଼ିବାଲା ଆସି ପହଞ୍ଚିନାହିଁ ତେଣୁ ମୁଁ ତାକୁ ବାତିଲ୍ କରୁଛି ନାହିଁ ମୁଁ ତ ଠିକଣା ଠିକ୍ ଦେଇଛି ଡ୍ରାଇଭରକୁ ମଧ୍ୟ ଫୋନ୍ କରି କହିଥିଲି ସେ କୌଣସି କାରଣ ଦର୍ଶାଇଲା ନାହିଁ ବିଳମ୍ବର ନାହିଁ ମୋତେ ବର୍ତ୍ତମାନ ଆଉ ଦରକାର ନାହିଁ ଗାଡ଼ି ଆପଣ ଦୟାକରି ଗାଡ଼ିଟି ବାତିଲ୍ କରନ୍ତୁ ଧନ୍ୟବାଦ